ମୁଁ ଛୋଟ ବେଳୁ ସ୍କୁଲରେ ବହୁତ ଭଲ ଛାତ୍ରଟିଏ ଥିଲି ସବୁ କ୍ଷେତ୍ରରେ ମୁଁ ପ୍ରଥମ ହେଉଥିଲି ଯେପରିକି ପାଠରେ ଖେଳରେ ଆଚରଣରେ ମୋର ଏହି ଭଲ ଗୁଣ ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମୋ ସହପାଠୀ ସମସ୍ତେ ମୋତେ ପ୍ରଶଂସା କରନ୍ତି ଆଉ ମୋର ଏହିସବୁ ଗୁଣ ପାଇଁ ମୁଁ ଆଗକୁ ଆଗକୁ ସଫଳତାର ପାହାଚ ଚଢ଼ିଲି ସ୍କୁଲ ପରେ ହାଇସ୍କୁଲ ତା'ପରେ ବିଶ୍ଵବିଦ୍ୟାଳୟରେ ପଢ଼ି ସଫଳତାର ସହିତ ଉତ୍ତୀର୍ଣ୍ଣ ହେଲି ଏବଂ ମୋର ସଫଳତା ପାଇଁ ଗୁଡ଼ାଏ ଚାକିରି ଅଫର୍ ମଧ୍ୟ ଆସିଲା କିନ୍ତୁ ସବୁ ଚାକିରିକୁ କରି ଶେଷରେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତ ହେଲି ଏବଂ ସେଥିରେ ମଧ୍ୟ ରାଙ୍କ୍ ୱାନରେ ଟପର୍ ହେଲି ଯେଉଁଥିପାଇଁ ମୋ ପରିବାର ମୋ ପାଇଁ ଗର୍ବ କରୁଛି ଏବଂ ମୁଁ ମଧ୍ୟ ନିଜକୁ ଗର୍ବିତ ଅନୁଭବ କରୁଛି